ଚାରି ପାଞ୍ଚ ଦୁଇ ହଜାର କୋଡ଼ିଏ ତିନି ଛଅ ଦୁଇ ହଜାର ଏକୋଇଶ ଛଅ ନଅ ଦୁଇ ହଜାର ବାଇଶ ସାତ ଦଶ ଦୁଇ ହଜାର ତେଇଶ ନଅ ପାଞ୍ଚ ଦୁଇ ହଜାର ଚବିଶ